ମୁଁ ଗୋଟିଏ ଦିନ ମୋ ଘରରୁ ଅନେକ ସ୍ଥାନରେ ଅନେକ ବାଟରେ ଯିବା ସମୟରେ ଗୋଟିଏ ଫଙ୍କସନ୍କୁ ମଧ୍ୟ ଯାଉଥାଏ ଏବଂ ବାଟରେ ମୁଁ ଗାଡ଼ିର ପେଟ୍ରୋଲ ସରିଯାଏ ସେହି ସ୍ଥାନରେ ଦୂରଦୂରାନ୍ତରୁ କୌଣସି ଗୃହ ଅବା କୌଣସି ପ୍ରକାର ପେଟ୍ରୋଲ ପମ୍ପ ବା କୌଣସି ପ୍ରକାର ଦୋକାନ ମଧ୍ୟ ନାହିଁ ପାଖାପାଖି ମୁଁ ଗୋଟିଏ ଜଙ୍ଗଲରେ ସାତ ଆଠ କିଲୋମିଟର ଗତି କଲା ପରେରେ ମୋ ଗାଡ଼ିର ପେଟ୍ରୋଲ୍ ସରିଯାଏ ସେହି ସମୟରେ ମୁଁ କୌଣସି ଉପାୟ ନ ପାଇଏ ମୋ ବାଇକ୍କୁ ଠେଲିଠେଲି ଧକ୍କା ଦେଇଦେଇ ପାଖାପାଖି ଛଅ ସାତ କିଲୋମିଟର ଦୂରରେ ଯାଉଥାଏ ସେହି ସମୟରେ ଅନେକ ଜୋରରେ ଖରା ମଧ୍ୟ ଅନେକ କଷ୍ଟ ସେଇ ଜାଗାରେ ଦୂରଦୂରାନ୍ତର କୌଣସି ଗାଡ଼ି ଯାନବାହାନ ନାହିଁ କୌଣସି ଲୋକ ମଧ୍ୟ ନାହିଁ ମୁଁ ବହୁତ ଚିନ୍ତାରେ ପଡ଼ିଯାଏ ମୋ ଅଳ୍ପ ସେଇ ଜାଗାରେ ରହିକି ପୁନର୍ବାର ଚଲାଉଥାଏ ଗଳ୍ପ ବିଶ୍ରାମ କରି ପୁନର୍ବାର ଚଲାଉଥାଏ ସେହିଭଳିଆ ଅନେକ ପ୍ରକାର କଷ୍ଟ ମୁଁ ସରକାରଙ୍କୁ ନିବେଦନ କରିବାକୁ ଚାହୁଁଛିି କୋଡ଼ିଏ ପଚିଶ କିଲୋମିଟର ଭିତରେ ଗୋଟିଏ ପେଟ୍ରୋଲ ପମ୍ପ ରହିବା ନିହାତି ଆବଶ୍ୟକତା ଏବଂ ଯେତେବେଳେ ମୋ ଭଳିଆ ଅନେକ ଲୋକ ହଇରାଣ ମଧ୍ୟ ହୋଇପାରନ୍ତି ସେମାନଙ୍କୁ ମୁଁ ସୂଚନା ଦେବାକୁ ଚାହେଁ ଯେତେବେଳେ ତୁମେ ବାହାରିବାକୁ ବାଇକ୍ ବା କାର୍ ନେବ ସେତେବେଳେ ପେଟ୍ରୋଲ ଅଳ୍ପ ଚେକ୍ କରିକି ବା ପେଟ୍ରୋଲ କେତେ ଅଛି ତାହା ଦେଖିକି ବାହହାରନ୍ତୁ ନହେଲେ ମୋ ଭଳିଆ ଅନେକ ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ଏବଂ ମୁଁ କହିବାକୁ ଚାହୁଁଛିି ଅନେକ ପ୍ରକାର ବସ୍ ଷ୍ଟାଣ୍ଡରେ ଶୌଚାଳୟ ରହିଛି ସେ ଶୌଚାଳୟ ମଧ୍ୟରେ ଅନେକ ପ୍ରକାର ଅଳିଆ ଆବର୍ଜନା ପଡ଼ିଥାଏ ଅନେକ ଦୁର୍ଗନ୍ଧ ଦେଉଥାଏ ସେଭଳିଆ ଆମେ ସରକାରକୁ କହିବାକୁ ଚାହୁଁଛେ ତାହାକୁ ଅଳ୍ପ ଧ୍ୟାନ ଦିଅନ୍ତୁ